ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ କରାଯାଇଥାଏ କୃଷକ ମାନେ ବିଭିନ୍ନ ପ୍ରକାର ଚାଷ କରିଥାନ୍ତି ଯେପରି କି ବାଇଗଣ ଚାଷ ଜହ୍ନି ଚାଷ ଆଉ ଭେଣ୍ଡି ଚାଷ ଏମିତି ବହୁତ ପ୍ରକାର ଚାଷ କରିଥାନ୍ତି ଏହିପରି ଚାଷ କରି ମଧ୍ୟ ସେମାନେ ହାଟରେ ଆସି ଏହାକୁ ବିକ୍ରି କରିଥାନ୍ତି ବିକ୍ରି କରିବା ଦ୍ଵାରା ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଏହାକୁ ସୁଲଭ ଦଳରେ ଏ କିଣିକି ନେଇଥାନ୍ତି ଏବଂ ତାଙ୍କ ମନ ଆନନ୍ଦରେ ଖୁସି ହୁଏ କିଣିବା ଦ୍ଵାରା ବ୍ୟବସାୟୀ ଲୋକମାନେ ମାନେ ଯେଉଁ କୃଷିମାନେ ଯେଉଁ ପରିଶ୍ରମ କରିଥାନ୍ତି ତା ଫଳ ବି ପାଇଥାନ୍ତି ସେମାନେ ବି ବହୁତ ଖୁସି ହୋଇଥାନ୍ତି ତାଙ୍କ ପରିବାର ଲୋକ ବି ବହୁତ ଆନନ୍ଦିତ ହୋଇଥାନ୍ତି କୃଷକ କୃଷକମାନେ ମଧ୍ୟ ବହୁତ ଆନନ୍ଦିତ ହୋଇଥାନ୍ତି ଆଉ ପଶୁମାନେ ପଶୁମାନଙ୍କ ପାଇଁକା ନିହାତି ଔଷଧ ଆବଶ୍ୟକ କାହିଁକିନା ଆମର ଯେପରି ଦେହ ଖରାପ ହେଉଛି ପଶୁମାନଙ୍କର ବି ତ ସେ ଜୀବନ ଅଛି ନା ସେମାନଙ୍କର ବି ଦେହ ଖରାପ ହେଉ ଥାଇପାରେ ତ ସେଥିପାଇଁ ଆମକୁ ଔଷଧ ଦୋକାନ ନିହାତି ଦରକାର ଏବଂ ଖାଇବା ନିହାତି ଦରକାର ଆମେ ବି ଖାଉଛେ ସେମାନେ ବି ଖାଉଛନ୍ତି ଆମର ଯେମିତି ଜୀବନ ଅଛି ସେମାନଙ୍କର ବି ଜୀବନ ଅଛି ତେଣୁ କରି ଔଷଧ ଔଷଧ ଆଉ ଚୋକଡ଼ ଦୋକାନ ଏହିପରି ଷ୍ଟୋର ହେବା ନିହାତି ଦରକାର